କୁନା ବାବୁ ବହୁତ ଦିନ ପରେ ଆମ ଦୋକାନକୁ ଆସିଲେ ଓହୋ ବର୍ତ୍ତମାନ ଦେହ କେମିତି ଅଛି ନା ଜାଣେ ବହୁତ ଦିନ ଆପଣଙ୍କୁ ମୁଁ ଦେଖା ହେଲାନି ତ ସେଥିପାଇଁ ଭାବିଲି ଟିକେ କ'ଣ ହୋଇଥିବ ନା କ'ଣ ତାଙ୍କର କିଛି ଦେଖା ଯାଉନ ତୁମେ ହଁ ଆଳୁ ବର୍ତ୍ତମାନ ତ ସେଇ ସେମ୍ ରେଟ୍ କୋଡ଼ିଏ ଟଙ୍କା ଅଛି ଆଉ ହଁ କେଉଁଟା ନେବେ ବାଛନ୍ତୁ ହଁ ହଁ ବାଛି ଦିଅନ୍ତୁ ବାଛି ଦେଇକି ନେଇ ଯାଆନ୍ତୁ ଆଉ ଆଜ୍ଞା କ'ଣ କହିଲେ ହଁ ହଁ ଅଛି ଅଛି ଅଛି ଆମ ପାଖରେ ସବୁ ଅଛି ଆପଣ ଦେଖନ୍ତୁ କେଉଁଟା ନେବେ କେଉଁଟା ନାହିଁ ସିଲେକ୍ସନ୍ କରନ୍ତୁ ଆଉ କ'ଣ କିଛି ଆ ୟେ ଅଛି କି ପ୍ରୋଗ୍ରାମ୍ ଅଛି କି ଘରେ ହଁ ହଁ ଚିକେନ୍ ମଟନ୍ ବୋଧେ ହେଉଥିବ ଘରେ ହଉ ଠିକ୍ ଅଛି ନେଇଯାନ୍ତୁ ନେଇଯାନ୍ତୁ ଆଉ ହଁ ବର୍ତ୍ତମାନ ତ ଭଲ ଚାଲିଛି ଆଉ ତମକୁ ହିଁ ମିସ୍ କରା ହେଉଥିଲା ତୁମେ ତ ଆସି ପାରୁନଥିଲ ଏତେ ଦିନ ହେଲା ଆଉ ହଁ ତ ବାଛନ୍ତୁ ବାଛନ୍ତୁ ନେଇ ଯାଆନ୍ତୁ ଆଉ ହଁ ହଁ ଆଉ କ'ଣ କରିଛନ୍ତି କି ଚିକେନ୍ କରିଛନ୍ତି ନା ମଟନ୍ କରିଛନ୍ତି ତା ଅନୁସାରେ ଆମେ ମଟନ୍ କରିଛନ୍ତି ମଟନ୍ ମସଲା ଦେଇକି ପଠାଇବା ଆପଣଙ୍କୁ ଚିକେନ୍ କହିଲେ ଚିକେନ୍ ଦେଇକି ପଠାଇବା ଆପଣକୁ ହଁ କିଲୋ ନା ଦୁଇ କିଲୋ ଆଜ୍ଞା ଆଜ୍ଞା ଆପଣଙ୍କୁ ଭଲ କ୍ୱାଲିଟିର ଦିଆ ହେଉଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣ ତ ଆଗରୁ ଆସୁଥିଲେ ଆମ ପାଖରୁ ନେଉଥିଲେ ଆଉ

ଆଜ୍ଞା ଆଉ

ବର୍ତ୍ତମାନ ରସୁଣ ତ ସେଇ ଶହେ ତିରିଶ ଟଙ୍କା ଆଜ୍ଞା ଲଙ୍କା କୋଡ଼ିଏ ଟଙ୍କା ଶହେ ଅଛି ହଁ କ'ଣ କରିବ କୁହ ସେଇ ତ ଆମେ ତ ବଢ଼ଉନୁ ସେପଟେ ଯାହା ବଢ଼ିଛି ବଢ଼ିଛି ଆଉ ଆମେ କ'ଣ କରି ପାରିବେ ସେଇଠୁ

ହଁ ହଁ ଠିକ୍ ଅଛି କେଉଁଟା କେଉଁ କାର୍ଡ଼ ନେବେ କୁହନ୍ତୁ ହଁ ହଁ ଠିକ୍ ଅଛି ଏଇଠି ନିଅନ୍ତୁ ପିଉଥାନ୍ତୁ ଆଗ ପିଉଥାନ୍ତୁ ସେତେବେଳକୁ ଆମେ ଆପଣଙ୍କୁ ମସଲା ସବୁ ଦେଇ ଦେଉଛୁ

ହଁ ହଁ ଟିକେ ଟିକେ ଖାଲି ଦୁଇ ମିନିଟ୍ ଟିକେ ଛିଡ଼ା ହେବାକୁ ପଡ଼ିବ ଏତେ ଲୋକ ଛିଡ଼ା ହୋଇଛନ୍ତି ତାଙ୍କୁ ବି ଦେବାକୁ ପଡ଼ିବ ଆପଣଙ୍କୁ ବି ଦେବାକୁ ପଡ଼ିବ ଟିକେ ଖାଲି ୱେଟ୍ କରନ୍ତୁ ଆଉ ଆପଣଙ୍କୁ ଦିଆ ହେଉଛି ଆଉ ହଉ ନିଅନ୍ତୁ ଥଣ୍ଡା ଆଗ ପି ଥାଆନ୍ତୁ ହେଲା ଆପଣଙ୍କ ପାଇଁ ମଗାଇ ଦେଉଛି

ହଁ ହଁ ଠିକ୍ ଅଛି ଆପଣଙ୍କୁ ଦିଆ ହେଉଛି ଆପଣଙ୍କୁ ଦିଆ ହେଉଛି ଟିକେ ଟିକେ ତ ଅପେକ୍ଷା କରିବାକୁ ପଡ଼ିବ ନା ହଁ ହଁ ହଉ ଆପଣଙ୍କ ହୋଇଗଲା ନେଇ ଯାଆନ୍ତୁ ଆପଣଙ୍କର ଚାରି ଶହ ଟଙ୍କା ହୋଇଗଲା

ଆଳୁ କୋଡ଼ିଏ ଟଙ୍କା ହଁ ହଉ ଠିକ୍ ଅଛି ଏଇଟା ନେଇଯାନ୍ତୁ ନେଇଯାନ୍ତୁ